ଯଦି ମୋତେ ଦୁନିଆର ଯେକୌଣସି ସ୍ଥାନକୁ ଯାତ୍ରା କରିବାକୁ ପଡ଼େ ତେବେ ମୁଁ ଭାରତର ରାଜଧାନୀ ଦିଲ୍ଲୀକୁ ଯିବାକୁ ଚାହିଁବି କାରଣ ସେଠାରେ ବିଭିନ୍ନ ପ୍ରକାରର ଐତିହାସିକ ଦର୍ଶନୀୟ ସ୍ଥାନଗୁଡ଼ିକ ରହିଛି ଯେମିତିକି ଲାଲକିଲ୍ଲା ତାଜମହଲ ଇଣ୍ଡିଆ ଗେଟ୍ ଆଦି ବିଭିନ୍ନ ସ୍ଥାନ ଦେଖିବାକୁ ମୋର ଇଚ୍ଛା ଅଛି ସେଥିପାଇଁ ମୁଁ ସେଠାରେ ସେଠାକୁ ଯିବି